ଯେତେବେଳେ ଆମକୁ ବ୍ରହ୍ମାଣ୍ଡର କଥା ଆସେ ସେତେବେଳେ ନିଶ୍ଚିତ ଆମ ସମସ୍ତଙ୍କୁ ଗୋଟେ ଅଲଗା ପ୍ରକାରର ଲାଗେ ଯେ ପ୍ରକୃତରେ ବ୍ରହ୍ମାଣ୍ଡ କେତେ ବଡ଼ ବ୍ରହ୍ମାଣ୍ଡରେ ଆମେ ରହିଛେ ସାଧାରଣ ମଣିଷ ଆମେ ଜାଣିଛେ ଆମର ପୃଥିବୀ ବୁଲୁଛି ସୂର୍ଯ୍ୟ ସ୍ଥିର କିନ୍ତୁ ଆମେ କେଭେ ପୃଥିବୀ ବୁଲିବାର ଦେଖିନେ ଆମେ ଜାଣିପାରୁଛୁ ଯେ ପୃଥିବୀ ହେଉଛି ସ୍ଥିର ସୂର୍ଯ୍ୟ ବୁଲୁଛନ୍ତି କାରଣ ଆମେ ସବୁଦିନେ ଦେଖୁଛେ ଯେ ଦିନ ହେଉଛି ପୁଣି ରାତି ହେଉଛି ତ ସୂର୍ଯ୍ୟ ଉପର ତଳ ହେଉଛନ୍ତି ତ ଆମକୁ ଗୋଟେ ଆଶ୍ଚର୍ଯ୍ୟ ଲାଗେ ଯେ ପ୍ରକୃତରେ ଯୋଉଟା ଆମେ ବହିରେ ପଢ଼ିଚୁ ଯେ ସୂର୍ଯ୍ୟ ସ୍ଥିର ଏବଂ ପୃଥିବୀ ତା ଚାରିପଟେ ବୁଲୁଛି କିନ୍ତୁ ଆମେ ବର୍ତ୍ତମାନ ଦେଖିଆକୁ ଗଲେ ଆମେ ଦେଖୁ ଯେ ପୃଥିବୀ ତ ଆମର ସବୁବେଳେ ସ୍ଥିର ଆମେ ଯଦି ପୃଥିବୀ ବୁଲୁଥାନ୍ତା ତାହାଲେ ଆମେ କୋଉଠି ପଡ଼ିଯାଆନ୍ତେ ଆମେ କେମିତି ରହୁଛେ ଆମ ସୂର୍ଯ୍ୟ ତ ବୁଲୁଛନ୍ତି ତ ବହିରେ କେମିତି ଲେଖାଗଲା ଯେ ସୂର୍ଯ୍ୟ ହେଉଛି ସ୍ଥିର ପୃଥିବୀ ବୁଲୁଛନ୍ତି ପ୍ରକୃତରେ ଏହା ନିଶ୍ଚିତ ଗୋଟେ ଆଶ୍ଚର୍ଯ୍ୟ କରିବାର କଥା କିନ୍ତୁ ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଯାହା ସତ୍ୟ ତାହା ନିଶ୍ଚିନ୍ତ ସତ୍ୟ ଅଟେ